ଆମ ଅଞ୍ଚଳରେ ବା ଆମ ଗ୍ରାମାଞ୍ଚଳରେ ସ୍ଥାନୀୟ କୃଷି ଶିଳ୍ପକୁ ସମର୍ଥନ କରିବା ପାଇଁ ବିଭିନ୍ନ ପ୍ରକାର ଶିଳ୍ପ ଗଢ଼ି ଉଠିଛି ଯେପରିକି ଆମ ଅଞ୍ଚଳରେ ଲୋକମାନେ ପ୍ରାୟତଃ କୃଷି ସମ୍ପଦକୁ ମାନେ କରିଥାନ୍ତି ତାଙ୍କର ବ୍ୟବସାୟ କରିଥାନ୍ତି ଧାନ କରିଥାନ୍ତି ବାଦାମ କରିଥାନ୍ତି ମୁଗ ବିରି ତା'ପରେ ଆମ୍ବ ପଣସ ଏଇସବୁ ଜିନିଷ ଆମ ଅଞ୍ଚଳରେ ବହୁତ ହୁଏ ଏବଂ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଖଣିଜ ପଦାର୍ଥ ମଧ୍ୟ କରିଥାନ୍ତି ମାନେ ବିକ୍ରି କରିଥାନ୍ତି